ହଁ ମ୍ୟାମ୍ ମୋର ଦେହ ଟିକେ ଖରାପ ଅଛି ମ୍ୟାମ୍ ଜର ଆହୁରି ମୁଣ୍ଡ ବଥା ହାତ ଗୋଡ଼ ବଥା ବିଲ୍କୁଲ୍ ଭଲ ଲାଗୁ ନାହିଁ ଆସୁଛି ମ୍ୟାମ୍ ଡିସ୍ଚାର୍ଜ୍ କରିଲେ ହେଇଥାନ୍ତା ବୋଲୁଥିଲି ନାଇଁ ମତେ ଏଠି ରହି ରହିକି ବୋର୍ ଲାଗୁଛି ଭଲ ଲାଗୁନାହିଁ ଡିସ୍ଚାର୍ଜ୍ କରିଦେଲେ ମୁଇଁ ଘରେ ଯାଇଥାନ୍ତି ଆହୁରି ରେଷ୍ଟ ନେଇଥାନ୍ତି ବୋଲି ଭାବୁଥିଲି ହଁ ଜାଣିଛି ମ୍ୟାମ୍ ହେଲେବି ଏଠି ବେଶୀ ମଶା ଚୋବାଉଛନ୍ତି ସେଥିପାଇଁ ବିଜାର ଲାଗିଯାଉଛି ଘରେ ଯାଇକିନା ଟିକେ ରେଷ୍ଟ୍ ନେଲେ ଭଲ ହେଇଥାନ୍ତା ବୋଲିକିନା କହୁଛି ମ୍ୟାମ୍ ହଁ ଖାଉଛି ଏବେ ଟିକେ ଭଲ୍ ଲାଗୁଛି ସେଥିପାଇଁ ଡିସ୍ଚାର୍ଜ୍ କରିଦେଲେ ଭଲ ହେଇଥାନ୍ତା ବୋଲୁଛି ଦେଖନ୍ତୁ ମ୍ୟାମ୍ ଏଠି ଆସିକିନା ଗୋଟେ ସପ୍ତାହ ହେଲାଣି ଆମେ କେତେ ଥିବୁ ଆଉ ଭଲ ହେଇନାହିଁ କିନ୍ତୁ ଏବେ ଟିକେ ଭଲ ଲାଗୁଛି ସେଥିପାଇଁ ଘରେ ଗଲେ ଟିକେ ଭଲ ଲାଗିଥାନ୍ତା ବୋଲି ଭାବୁଛି ଘରେ ଅଛନ୍ ହଁ ମ୍ୟାମ୍ ଘରେ ଅଛନ୍ତିଆକା ଦେଖାଶୁଣା କରିଥାନ୍ତେ ମୋତେ ବିଜାର ଲାଗିଯାଉଛି ମେଡ଼ିକାଲ୍ରେ ରହି ରହିକି ହଁ ମ୍ୟାମ୍ ସେଇଟା ତ ଠିକ କଥା ନେବେନାଇଁ ଆଂକା ଯେ ମତେ ବହୁତ ଉଇକ୍ ଲାଗିଯାଉଛି ଆକା କିନ୍ତୁ ଯିବାପାଇଁ ଇଚ୍ଛା ଲାଗୁଛିତ ଘରେ ହଁ ଥିଲୁ ପରା ଗୋଟେ ସପ୍ତାହ ହେଲେ ବିଜାର ଲାଗି ଯାଉଛି ସେଠି ରହି ରହି କିନା ଘରେ ଗଲେ ନାହିଁକି ମେଡ଼ିକାଲ୍ରେ ବେଶୀ ଗହଳିତ ଗହଳିରେ ଥିବାପାଇଁ ଭଲ ଲାଗୁନାହିଁ ମୋତେ ଘରେ ଗଲେ ଟିକେ ଭଲ ଲାଗିଥାନ୍ତା ଏଠି ବେଶୀ ପେସେଣ୍ଟ୍ ଯାକ ଆସନ୍ତି ମୋତେ ପେସେଣ୍ଟ୍ ଦେଖିଲେ ମତେ ଭଲ ଲାଗୁନାହିଁ ବେଶୀ ଉଇକ୍ ଲାଗିଯାଉଛି ତାଙ୍କୁ ଦେଖିଲେ ଆର ଅଧିକ ପେସେଣ୍ଟ୍ ହେଇଯାଉଛି